ହଁ ହଁ ହଁ ପେଟ୍ରୋଲ୍ ଦର ତ ଏବେ ଦେଖନ୍ତୁ ଲିଟର୍ ପ୍ରତି ଶହେଛଅ ଛୁଇଁଲାଣି ଦେଖନ୍ତୁ କେନ୍ଦ୍ର ସରକାର ଯେଉଁ ରେଟ୍ କରିଛି ତା'କୁ ଆମେ କେହି ଅଟକେଇ ପାରିବାନି ମୁଁ ବୁଝିପାରୁଛି ଆପଣଙ୍କ କଥା ବର୍ତ୍ତମାନ ଯେଉଁ ତେଲ ରେଟ୍ ବଢ଼ିଛି ବହୁତ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ପୂର୍ବରୁ ଯେମିତି ଆମର ସତୁରି ଅଶୀ ଟଙ୍କା ଥିଲା ଲୋକ ଗୋଟେ ଲିଟର୍ ପକେଇଲେ ଆରାମରେ ଯାଇପାରୁଥିଲେ ଚାଳିଶ ପଚାଶ କିଲୋମିଟର୍ ବର୍ତ୍ତମାନ ଯୋଉମାନେ ରୋଜଗାର କରି ପାରୁନାହାନ୍ତି କିମ୍ବା ଯୋଉମାନେ ତାଙ୍କର ପଇସାପତ୍ର ଅଭାବ ଅଛି କିମ୍ବା ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବର୍ତ୍ତମାନ ଗାଡ଼ି ସମସ୍ତଙ୍କ ପାଖରେ ହେଲାଣି ମାନେ ତେଲ ପକାଇବାଟା ନିଶ୍ଚିନ୍ତ ଆଉ କ'ଣ କରିପାରିବା କୁହନ୍ତୁ ଦେଖନ୍ତୁ ବର୍ତ୍ତମାନ ଯେଉଁ ଅବସ୍ଥା ହେଇଛି ସମସ୍ତଙ୍କ ପରିବାରରେ ଦୁଇ'ଟା ତିନି'ଟା ଲେଖାଁ ଗାଡ଼ି ନିଶ୍ଚିନ୍ତ ତେଲ ରେଟ୍ ବଢ଼ିବ ତଥାପି ଆମେ ସମସ୍ତେ କଥା ହେଇକି ତା'ର କେମିତି ସମାଧାନ ହେଇପାରିବ ତା'ର ଉପଯୁକ୍ତ ଦରଖାସ୍ତ ଉପର ସେଣ୍ଟ୍ରାଲ୍ କୁ ଆମେ ପଠେଇବା ନିଶ୍ଚିତ ମ୍ୟାଡ଼ାମ୍ ଦେଖନ୍ତୁ ଆପଣ ଜଣେ ଆଉ ଜଣେ କଷ୍ଟମର୍ ଆପଣ ହଇରାଣ ହେଉଛନ୍ତି ଜନସାଧାରଣ ମଧ୍ୟ ଏଠି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବର୍ତ୍ତମାନ ଯିଏ ଲୋକ ପଚାଶ କିଲୋମିଟର୍ ଯିବାର ଅଛି ତା'କୁ ନିହାତି ଶହେ ଟଙ୍କା କିମ୍ବା ଦେଢ଼ଶହ ଟଙ୍କାର ତେଲ ପକାଇବାକୁ ପଡ଼ିବ ସମସ୍ତେ ଆମର ଶିକ୍ଷାନୁଷ୍ଠାନ ମାନଙ୍କରେ ହେଉ କିମ୍ବା ଜନସାଧାରଣ ଲୋକ ବି ହେଉ ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ ଯେ ଆମେ ଆଗାମୀ ଦିନରେ କେମିତି ଏହାର ରେଟ୍ କମ୍ ରହିବ ମିଶିକି ଏକ ଗୋଟେ ବୈଠକ ଆନ୍ଦୋଳନ କରିବା ଯଦ୍ଵାରା ଆମେ ଓଡ଼ିଶା ସରକାରକୁ ଜଣାଇବା ଓଡ଼ିଶା ସରକାର ଏହାକୁ ସେଣ୍ଟ୍ରାଲ୍ ରେ କଥା ବିଧାନ ସଭାରେ ଆଲୋଚନା କଲେ ଏହାର କିଛି ସମାଧାନ ହେଇପାରିବ ବୋଲି ମୁଁ ଭାବୁଛି ଠିକ୍ ଅଛି ମୁଁ ଆପଣ ଗୋଟେ କାମ କରନ୍ତୁ ସବୁ ଲୋକମାନଙ୍କୁ ଜଣେଇ ଦିଅନ୍ତୁ ପ୍ରତି ପ୍ରତି ପଞ୍ଚାୟତରେ ଆମେ ସମସ୍ତେ ଏକାଠି ହୋଇ ଆମେ ଗୋଟେ ଦିନ ବ୍ଲକ୍ରେ ଅନୁଷ୍ଠାନ କରିବା ଏବଂ ଏହାର କେମିତି ସମାଧାନ ହେବ ତା ବିଷୟରେ ଆମେ ଆଲୋଚନା କରିବା